ଭାରତର ସରକାରୀ ଭାଷାଗୁଡ଼ିକ ହିନ୍ଦୀ ଏବଂ ଇଂରାଜୀ ଏବଂ ଦେଶରେ ଅନ୍ୟ କେତେକ ସାଧାରଣ କଥିତ ଭାଷା ରହିଛି ସେଗୁଡ଼ିକ ହେଉଛି ଓଡ଼ିଆ ମରାଠୀ ତେଲୁଗୁ ହିନ୍ଦୀ ଏବଂ ଅନେକ ଦେଶର ଭାଷାଗତ ବିବିଧତା ବିଷୟରେ ମୁଁ ଭାବେ ଯେ ଆମ ଦେଶରେ ଆମ ମାତୃଭାଷା ଭଳିଆ ସ ସବୁ ଲୋକ କଥାବାର୍ତ୍ତା ହୋଇଥିଲେ ଆମକୁ କମ୍ୟୁନିକେଟ କରିବାକୁ ବହୁତ ସହଜ ହେଇଥାନ୍ତା କାରଣ ଆମ ଭାରତରେ ମାନେ ଆମ ଦେଶରେ ବିଭିନ୍ନ ଭାଷାର ଲୋକ ବାସ ବସବାସ କରନ୍ତି ସବୁ ଭାଷା କହିବା ବି ସହଜ ହୋଇନଥାଏ ଗୋଟିଏ ଭାଷା ଶିଖିବା ପାଇଁ ଅନେକ ଦିନ ଲାଗିଥାଏ ତେଣୁକରି ଏଇଟା ଏଇ ଭାଷା ମୁଁ ଭାବି ଭାବି ମୋତେ କେମିତି ଗୋଟେ ଲାଗିଯାଉଥାଏ